ଭୁବନରେ ଢେଙ୍କାନାଳ ଜିଲ୍ଲା ହେଉଛି ପ୍ରସିଦ୍ଧ ଦୁର୍ଗାପୂଜା ଓ ଦଶହରା ଢେଙ୍କାନାଳ ଜିଲାରେ ଖୁବ୍ ଶୀଘ୍ର ମାନେ ଦୁର୍ଗାପୂଜା ମେଢ଼ କୋଡ଼ିଏ କି ପଚିଶଟା ମେଢ଼ ଏଇ ଦୁର୍ଗ ଢେଙ୍କାନାଳ ଜିଲ୍ଲାରେ ତିଆରି କରନ୍ତି ବହୁତ ଯାନିଯାତ୍ରା ଦୋକାନ ବଜାର ଓ ଯେଉଁ ଷଣ୍ଢ ବଳଦ ବୁଲାନ୍ତି ଦଶହରାରେ ବଳଦ ବୁଲିବାକୁ ବଳଦକୁ ପୂରା ସଜ କରିକିରି ବଳଦଙ୍କୁ ନଚାନ୍ତି ତାଙ୍କ ମୁଣ୍ଡରେ ମୟୂର ଫୁଙ୍କ ତାଙ୍କ ବେକରେ ଘୁଙ୍ଗୁର ତାଙ୍କ ଗୋଡ଼ରେ ପାଉଁଜି ସବୁ ଲଗେଇକି ତାଙ୍କ ଦେହରେ ଡ୍ରେସ୍ ପିନ୍ଧେଇ ତାଙ୍କୁ ବଳଦ ଯାତ୍ରା କରନ୍ତି ବଳଦଙ୍କୁ ନଚାନ୍ତି ଢେଙ୍କାନାଳର ପରମ୍ପରା ହେଉଛି ଦଶହରା ଆଉ ଦୁର୍ଗାପୂଜା ବହୁତ ଦି କୋଡ଼ିଏ ପଚିଶଟା ଖଣ୍ଡେ ମେଢ଼ ତିଆରି କରନ୍ତି ସବୁ ମେଢ଼ ବୁଲିକି ଦେଖିବାକୁ ବହୁତ ଭଲ ଲାଗେ ଏ ଦୋକାନଫୋକାନ ସବୁ ପଡ଼ିଥାଏ ସବୁ ଯେଉଁ ଜିନିଷ ଖୋଜିବ ସେଇଠି ମିଳିବ ଢେଙ୍କାନାଳରେ ପ୍ରସିଦ୍ଧ ହେଉଛି ଲକ୍ଷ୍ମୀପୂଜା ଲକ୍ଷ୍ମୀପୂଜା ବି ବହୁତ ଢେଙ୍କାନାଳରେ ଭଲ ହୁଏ ପୂରା ତେରଦିନି ଚଉଦଦିନି ଲକ୍ଷ୍ମୀପୂଜା ହୁଏ ଢେଙ୍କାନାଳ ଜିଲ୍ଲାରେ ତେର ଯା ଯାତ୍ରା ଆଉ ଦୋକାନ ବଜାର କେଣେ ପଚିଶରୁ ତିରିଶ ଖଣ୍ଡେ ଯାତ୍ରା ଦୋଳି ଛୁଆଙ୍କ ପାଇଁ ଦୋଳି ସବୁ ଡ଼ିସ୍ର ଖାଇବା ଜିନିଷ ଯାହା ସବୁ ଜିନିଷ ଯାହା ଖୋଜିବ ସବୁ ମିଳେ ଯେତେ ଇଏର ଯେତେ ପ୍ରକାରର ଖାଦ୍ୟ ସବୁ ଖୋଜିବ ସବୁ ଛୁଆଙ୍କ ପାଇଁ ଜିନିଷ ଖେଳନା ଶାଢ଼ୀ ସବୁ ଜିନିଷ ଢେଙ୍କାନାଳରେ ମିଳେ